ମାଲକାନଗିରି ଡିଷ୍ଟ୍ରିକ୍ରେ ବହୁତ ଗୁଡ଼ିଏ କଲେଜ ଅଛି କଲେଜର ନାଁ ଅଛି ଘଡ଼ାଇ କଲେଜ ଡିପ୍ଲୋମା ଆର୍ଟ୍ସ ସାଇନ୍ସ ଆଇ ଟି ଆଇ ଏବଂ ଇତ୍ୟାଦି ଗୁଡ଼ିିକ କଲେଜ ଅଛି ସବୁ କଲେଜରେ ସେ ସବୁ ପାଠ ପଢ଼ା ଯାଉଛି ସାଇନ୍ସ କଲେଜରେ ସାଇନ୍ସ ଏବଂ ଆର୍ଟ୍ସ କଲେଜରେ ଆର୍ଟ୍ସ ଇତ୍ୟାଦି ଇତ୍ୟାଦି ହେଉଛି ସବୁ କଲେଜରେ

ଶିକ୍ଷା ଦୀକ୍ଷା ଦିଆଯାଉଛି କାରଣ ସବୁ କଲେଜର ଶିକ୍ଷୟତ୍ରୀ ଶିକ୍ଷୟତ୍ରୀ ସବୁ ଭଲ ଏବଂ ମାଲକାନଗିରି ଡିଷ୍ଟ୍ରିକ୍ରେ ସେ ଆଇ ଟି ଆଇ କଲେଜ ଏବଂ ଡିପ୍ଲୋମା କଲେଜ ସବୁଠୁ ଭଲ ଆଇ ଟି ଆଇ କଲେଜରେ ସବୁ ଶିଖାଯାଉଛି କାମ ମେକାନିକ୍ କାମ ସବୁ ପ୍ରକାର କାମ ଏବଂ ସାଇନ୍ସରେ ମିଶା ସବୁ ପ୍ରକାର ଜିନିଷ ଏ ଗଛ କାଟିଦେ ଏମିତି ହବ ଏମତି ହବ ସବୁ ଅଲ୍ ଟୋଟାଲ୍